ଧାନ କଟା ସମୟ ସରିଲା ପରେ ଧାନ ଅମଳ ସରିଲା ପରେ ଯେଉଁ ଫସଲଟି କରାଯାଏ ତାହା ଡ଼ାଲି ଜାତୀୟ ଫସଲ ଭାବେ ସମସ୍ତେ ଆମେ ଜାଣିଛେ ସେ ଭିତରେ ଆମେ ସ୍ଥିର କରିବାର ସମୟ ମଧ୍ୟ କୌଣସି ଆବଶ୍ୟକତା ପଡ଼ିନଥାଏ କାରଣ ଧାନ କଟା ସରିଲା ପରେ ନିଶ୍ଚିତ ଭାବେ ଆମେ ପୁଣି ଥରେ ମାଟିକୁ ଉର୍ବର କରିବା ପାଇଁ ଆମେ ସେଥିରେ ଯବକ୍ଷାରଜାନ୍ ଉପଲବ୍ଧ କରିବା ପାଇଁ ଆମେ ଡ଼ାଲି ଜାତୀୟ ହଁ ରୋପଣ କରିବାକୁ ପଡ଼ିବ ଏବଂ ଯାହା ଆମେ ମଧ୍ୟ କରୁଛେ ଡ଼ାଲି ଭାବେ ମୁଗ ଏବଂ ବିରି କି ମଧ୍ୟ ଆମେ ବ୍ୟବହାର କରିବାରେ ମଧ୍ୟ ସଫଳ ହୋଇଛେ ଏବଂ ତା'ର ସମୟ ସୀମା ମାତ୍ର ତିନି ମାସ ରହିଥାଏ ଯାହାକି ଆମେ ଫେବୃୟାରୀରେ ଆଉ କି ଜାନୁୟାରୀରେ ଆମେ ଯଦି ବୁଣୁ ଆମେ ନିଶ୍ଚିତ ଭାବେ ତାକୁ ମାର୍ଚ୍ଚ ଭିତରେ ଗୋଟେ ମାସ ଦୁଇ ମାସ ଭିତରେ ତା'କୁ ଉପାଡ଼ି ଥାଉ ଏବଂ ନିଜ ଫସଲ ମଧ୍ୟ ଅମଳ କରିଥାଉ